ହାଲୋ ନମସ୍କାର୍ ଆଜ୍ଞା ମୁଇଁ ନିରଞ୍ଜନ୍ କହୁଥିଲି ଆଜ୍ଞା ଇଟା ବିକାଶ୍ ପରିବହନ୍ ଗାଡ଼ି ଲାଗ୍ଲା ଆଜ୍ଞା ମୁଇଁ ତୁମର୍ ଗାଡ଼ିରେ ଡ଼େଲି ଯିବା ଆସ୍ବା କରୁଛେ ତ ଆଜ୍ଞା ତମର୍ ଗାଡ଼ି ଟିକେ ଭଲ୍ ଲାଗ୍ଲା ଯେ ଟିକେ ଭଡ଼ାରେ ନେମୁଁ ବୋଲୁଛୁଁ ଆଜ୍ଞା ହେବାକେଁ ଆଜ୍ଞା ଇ ବାହାଡ଼ାକେ ଆଜ୍ଞା ହଉ କେତେ କାଣା ନଉଛନ୍

ଆଜ୍ଞା ହେତ୍କି ରେଟ୍ ତ ଯାଇନାଇଁ ହୁଏ ତିନ୍ ଦିନ୍ଟେ ନେମୁ ଆମେ ଫେମ୍ଲି ଯିମୁ ଟିକେ କମ୍ କର୍ବେ ବଏଲେ କେନୁ ଆଜ୍ଞା ଆଜ୍ଞା ଦଶ୍ ଟଙ୍କା ଦଶ୍ ଟଙ୍କା ଜହ ହେଇଯାଉଛେ ଆଜ୍ଞା ସାତ୍ ଟଙ୍କା କରୁନ୍ ଆଜ୍ଞା ପେଟ୍ରୋଲ୍ ରେଟ୍ ବଢ଼ିଯାଇଛେ ବଲୁଛ ନାଇଁ ତ ଆଜ୍ଞା ଆମେ ଚାର୍ଦିନ୍ ଆଗ୍ରୁ ନେଇଥିଲେ ଗୋଟେ ଭଡ଼ା ଯେ ସାତ୍ ଟଙ୍କାରେ ଯାଇଥିଲା

ସାତ୍ ଟଙ୍କା କର୍ବେ ହଉ ତିନେ ଆଜ୍ଞା ଠିକ୍ ଅଛେ ଯିମା ତିନେ ଆଜ୍ଞା ହଉ ବାହାଡ଼ା ତ ବୁଧୁବାର୍ ଦିନ ପଡ଼ୁଛେ ସକାଲୁ ଛଅ ବଜେନେ ଅମ୍ରାବେ ଆଜ୍ଞା ଆଜ୍ଞା ହଉ ଆସ୍ବେ ତିନେ ଆଜ୍ଞା ରଖୁଚେଁ